ମୁଁ ସାଧାରଣତଃ ଫଟୋ ଉଠାଇବା ପାଇଁ କା ନୀଲ୍କନ୍ କ୍ୟାମେରା ବ୍ୟବହାର କରିବା ପାଇଁ ପସନ୍ଦ କରିବି କାରଣ ସେଥିରେ ଯେଉଁ ସବୁ ଫଟୋଗୁଡ଼ା ଆସେ ବହୁତ ଉଜ୍ବଳ ଆସେ ଆଉ ବହୁତ ଭଲ ଆସେ ସେଥିପାଇଁ ମୁଁ ନୀଲ୍କନ୍କୁ ହିଁ ପସନ୍ଦ କରିବି ନୀଲ୍କନ୍ କ୍ୟାମେରାକୁ